ମୁଁ ଗୋଟେ ଆପ୍ ଡାଉନ୍ଲୋଡ଼୍ କରିଥିଲି ଯାହାକି ଇଂରାଜୀ ଭାଷାରେ ଅନୁବାଦିତ କରିଥିଲା ସେ ଭାଷାଟିର ମୁଁ କିଛି ବୁଝିପାରୁନି କି ଜାଣି ବିି ପାରୁ ନାହିଁ ମୋର କିଛି କାମକୁ ଦେଉନାହାନ୍ତି ଏହାପରେ କିଛି ବୁଝି ହେଉ ନାହିଁ ଗୋଟେ ଓଡ଼ିଆ ଲୋକ ଇଂଲିଶ ଭାଷାରେ ଟ୍ରାନ୍ସଲେଟ୍ କରିବା ପାଇଁ ମୁଁ ଗୋଟେ ଆପ୍ ନେଇଥିଲି ସେ ଆପ୍ରୁ କିଛି ହେଉନାଇ ବା ପାରୁନାଇ ମଝିରେ ମଝିରେ ବିଷୟ ଉପରେ କାମ ବି ଦେଉନାହାନ୍ତି ମୁଁ ଯେଉଁଟା କହୁଛି ତା'ର ବିପରୀତ ସେଇଟା ଆସୁଛି ଆପ୍ରେ ବି ବହୁତ ପ୍ରୋବ୍ଲେମ୍ ଦେଖଉଛି ସେଥିପାଇଁ ମୁଁ ସେଇ ଆପ୍ଟାକୁ ବନ୍ଦ କରିଦେଇଥିଲି ଆଉ ସେ ଚଲଉ ନାହିଁ ଟୋଟାଲି